ନୟାଗଡ଼ ଜିଲ୍ଲାର ଗୁରୁତ୍ଵପୂର୍ଣ୍ଣ କିଛି ସ୍ଥାନୀୟ ମିଡ଼ିଆ ଆଉଟଲେଟ୍ କିମ୍ବା ସୂଚନାର ଉତ୍ସ ରହିଅଛି ଏହି ଆଉଟଲେଟ୍ କିମ୍ବା ସୂଚନାର ଉତ୍ସଗୁଡ଼ିକ ହେଉଛନ୍ତି ଓଟିଭି ନ୍ୟୁଜ୍ କନକ ନ୍ୟୁଜ୍ କଳିଙ୍ଗ ନ୍ୟୁଜ୍ ବା ସିଦ୍ଧାର୍ଥ ନ୍ୟୁଜ୍ ଏହିସବୁ ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ଆମେ ଆମ ଦେଶବିଦେଶର ଓ ଦୂରଦୂରାନ୍ତର ଖବର ମଧ୍ୟ ଜାଣିପାରୁଛୁ ଏହିସବୁ ଏହିସବୁ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ବା ଗଣମାଧ୍ୟମଗୁଡ଼ିକ ଆମକୁ ସୂଚନାର ଉତ୍ସ ଓ ମୂଳ ଉତ୍ସ ପଛକୁ ନେଇଯାଉଛନ୍ତି ଆମେ ଯାହାଦ୍ଵାରା ଆମେ ଆମ ଘଟଣାର ବିଷୟବସ୍ତୁକୁ ଜାଣିପାରୁ ଜାଣିପାରୁଛୁ ଲୋକମାନେ ଆମ ନୟାଗଡ଼ ଜିଲ୍ଲାରେ ମଧ୍ୟ ଏମିତି ଅନେକ କିଛି ପୌରାଣିକ କିମ୍ବା ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଯାହା ଯାହା ଆମେ ଜାଣିପାରୁନାହୁଁ କିନ୍ତୁ ଏହି ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ଆମେ ଦେଶ ଦେଶବିଦେଶ ସହିତ ଆମ ନିଜ ଜିଲ୍ଲାର କୌଣସି ତଥ୍ୟଭିତ୍ତିକ କଥା ଜାଣିପାରୁଛୁ